ଆମ ଡାକ୍ତରଖାନା ଉପଲବ୍ଧ ଅନ୍ୟ ଅନ୍ୟ ଅଞ୍ଚଳ ଗୁଡ଼ିକରେ ଯାହାକି ସେ ଜଙ୍ଗଲ ଭିତରେ ରାସ୍ତାଘାଟ ସବୁ ଭଲ ଥିଲେ ସବୁ ପାସେଞ୍ଜର୍ ଭଲ ଥିବ ଏବଂ ସମସ୍ତଙ୍କ ସାହସରେ ସେ ଡାକ୍ତରଖାନାରେ ଯାଇପାରିବ କାରଣ ସେ ରାସ୍ତା ଭଲ ଥିଲେ ସବୁଆଡ଼େ ଭଲ ଥିଲେ ସବୁ ପେସେଣ୍ଟ୍ ଭଲ ଭାବରେ ଯାଇପାରିବ ଔଷଧ ନେଇପାରିବ ଏବଂ ରାସ୍ତା ଭଲ ନ ଥିଲେ କିଛି ସୁବିଧା ହବ ନାହିଁ କାରଣ ସେଥିମଧ୍ୟରୁ ଯାହା ପାଇଁ ଅସୁବିଧା ହବ

ଏପଟେ ସେପଟେ ସବୁଆଡ଼େ ରାସ୍ତା ଗୁଡ଼ିକ ସବୁ ଖରାପ ଥିଲା ଯାଇ ହେବ ନାହିଁ ଲୋକମାନଙ୍କର ବହୁତ ଅସୁବିଧା ହବ

ବେଶୀ ବେଶୀ ଖରାପ ଥିଲେ ପେସେଣ୍ଟ୍ ଯାକ ସବୁ ପୁରା ପୁରା ପେସେଣ୍ଟ୍ ପୁରା ଇଏ ଯିବ ଅବର୍